ହେଲୋ ହଁ ଅର୍ପିତା ମା ତୁମ ଷ୍ଟଲରେ କ'ଣ କ'ଣ ସବୁ ମିଳୁଛି ମୁଁ ଆଉ ମୋ ବାଙ୍ଗାଲୋରରୁ ଏବେ ଫେରିଛି ଆଉ କିଛି ଖାଇବନି ତୁମ ଦୋକାନରୁ

ହଁ ହେଲେ ମୁଁ ଲଲିପପ୍ ଖାଇବି ହଁ ହେଲେ ତୁମ ଷ୍ଟଲରେ ଲଲିପପ୍ ଚିକେନ୍ ରୋଲ ଏ ଏଗୁଡ଼ାକ ସବୁ ମିଳିବ ମୁଁ ମାଗଣା ବାକି ଖାଇବି ନାଇଁ ନାଇଁ ମୁଁ ଲକ୍ଷ୍ମୀପୂଜା ଉପଲକ୍ଷ ବାସରୁ ପଇସା ଦେଇନା ଖାଇବି ମୋତେ ବାଧିବନି ନାଇଁ ପରେ ନାାଇଁ ପରେ ମାଗଣା ଖାଇବିନି ଲକ୍ଷ୍ମୀ ପୂଜା ଉପଲକ୍ଷେ ମୁଁ ଖାଇବି ହେଲା ହଉ ଆଉ ତୁମର କେତେଟାରେ ଆରମ୍ଭ ହଁ ହଁ ହଉ ମୁଁ ଏଇ ଛଅଟା ବେଳେ ଯିବି ଛଅଟା ବେଳେ ଖାଇଲେ ସିନା ମଜା ଅଛି ଆଉ ନାଁ ମୋର ହଜବ୍ୟାଣ୍ଡ୍କୁ ଧରିଲେ ଯିବି ନା ମୁଁ ଏକୁଟିଆ ଯିବି ମୋର ଛୁଆ ଦୁଇଟା ହଜବ୍ୟାଣ୍ଡ୍ ମୁଇଁ ଚାରି ଜଣ ମା ଛୁଆ ଚାରି ଜଣ ଖାଇବୁ ଆଉ ଜଣେ ଅହୋ ହଁ ଠିକ୍ ଅଛି ଆଉ ହଁ ହୋ ନହଲେ ପିଲାମାନେ ଦେବେନି ନାଇଁ କି

ଅହ ହଉ କୋଉଠି ରଖିଛ ଓ ହ ଲକ୍ଷ୍ମୀ ହୋଟେଲ କାନ୍ଥରେ ଥିବ ନାଇଁକ କି ହଉ ଆଉ ହଉ ଠିକ୍ ଅଛି ଆଉ ହଁ ନ ଜଣେଇଲେ ଆଉ ଦେବନି ଆଉ ହୁୁଁ ହଉ ଆଉ କ'ଣ ହଁ ହଁ ଠିକ୍ ଅଛି

ହଉ ମୁଁ ଆଉ ଥରେକିନା ଯିବୁ ଆଉ ମିଶିକିନା ସବୁ ଆଉ ହଉ ତୁମେ ଖାଲି ରେଡି ଥାଅ ଦେବା ପାଇଁ